ଆମ ଗ୍ରାମରେ ମୁଖ୍ୟତଃ ତିନୋଟି ଖେଳ ଝଗଡ଼ା ଚାଲିଛି ଗୋଟେ ହେଉଛି କ୍ରିକେଟ୍ ଭଲି ଆଉ ଫୁଟ୍ବଲ୍ ତିନୋଟି ଖେଳ ମଧ୍ୟରୁ ତିନିଟା ଜାକ ଖେଳ ଭଲ ଚାଲିଛି କିନ୍ତୁ ମୁଖ୍ୟତଃ ଖେଳ ପ୍ରାୟ ଖେଳନ୍ତି କ୍ରିକେଟ୍ କ୍ରିକେଟ୍ ଆମେ ମୁଖ୍ୟତଃ ଗ୍ରାମବାସୀର ଅଧା ଖେଳନ୍ତି କେତ ତ ବାହା ହୋଇସାରିକି ବି ଖେଳନ୍ତି ବିବାହ ପରେ ବି ଖେଳନ୍ତି ତ ଅଧା ଗ୍ରାମବାସୀ ବି ଖେଳନ୍ତି ତ ସେଥିରେ ଗ୍ରାମବାସୀ ଆମକୁ ସମର୍ଥନ ବି କରନ୍ତି ସେଥିରେ କୌଣସି ଆପତ୍ତି ନ କରୁନାହାନ୍ତି ଏବଂ ଭଲି ଭଲି ତ ମୁଖ୍ୟତଃ କମ୍ ପିଲା ଖେଳନ୍ତି ଯେହେତୁ କି ଆମର ବାହାର ପିଲା କିଛି ଆଉ କିଛି ଆମର ଗ୍ରାମର ବାହାର ପିଲା ଆଉଛନ୍ତି ତ ସେଇଥି ପାଇଁ କା ଭଲି ବହୁତ କମ୍ ଖେଳୁଛନ୍ତି ତ ଭଲିଟା ବି ରାତି ମାତ୍ରାରେ ଖେଳ ହେଉଛିନା ରାତିରେ ତ ସେଥିପାଇଁକା ଭଲି ବି କମ୍ ଖେଳ ଚାଲିଛି ତ କିନ୍ତୁ କ୍ରିକେଟ୍ର ଟୁର୍ଣ୍ଣାମେଣ୍ଟ୍ ବି ଆମର ସବୁ ରବିବାରକୁ ରବିବାର ହେଉଛି ଟାଇମ୍ କୁ ଟାଇମ୍ ଟୁର୍ଣ୍ଣାମେଣ୍ଟ୍ ମ୍ୟାଚେସ୍ ସବୁ ଚାଲିଛି ଆଗାମି ଟୁର୍ଣ୍ଣାମେଣ୍ଟ୍ ମଧ୍ୟରେ ଗ୍ରାମ ଲୋକଙ୍କର ସପୋଟ୍ ବି ରହୁଛି କିନ୍ତୁ ମୁଖ୍ୟତଃ ଭଲି ଏବଂ ଫୁଟ୍ବଲ୍ ଫୁଟ୍ବଲ୍ ମଧ୍ୟରେ ସେତେ ସପୋଟ୍ ରହୁନି ଗ୍ରାମମାନଙ୍କର ଗ୍ରାମ ବାସିନ୍ଦାମାନଙ୍କର କାଇଁକିନା ଫୁଟ୍ବଲ୍ଟା ମୁଖ୍ୟତଃ ପ୍ରାୟ କମ୍ ଖେଳ ହେଉଛି ଏବଂ ଖେଳିବା ପାଇଁ ବି ଲୋକ କିମ୍ବା ପିଲା ବି ହେଉନାହାନ୍ତି ତ ଯେହେତୁ ଟୁର୍ଣ୍ଣମେଣ୍ଟ୍ ବି ହୋଇପାରୁନି ଫୁଟ୍ବଲ୍ କିମ୍ବାର ଭଲିର ଭଲିର ମୁଖ୍ୟତଃ ମ୍ୟାଚେସ୍ ହୋଇପାରୁଛି କିନ୍ତୁ ଟୁର୍ଣ୍ଣାମେଣ୍ଟ୍ ହୋଇପାରୁନି କାହିଁକିନା ଭଲି ପ୍ଲେୟାର୍ ଏଠାରେ ବହୁତ କମ୍ ଯେହେତୁ ହେଇଥିପାଇଁ ବହୁତ କମ୍ ହୋଇପାରୁଛି କିନ୍ତୁ କ୍ରିକେଟ୍ର ସଂଖ୍ୟା ଏଠି ବହୁତ ଏ କ୍ରିକେଟ୍ ଏତେ ପିଲା ଅଛନ୍ତି ଯେ କିନ୍ତୁ ତିନୋଟି ଟିମ୍ ମଧ୍ୟ ଆମ ଗ୍ରାମରେ ବାହାରିଯାଇପାରିବ ଯାହାକି କ୍ରିକେଟ୍ରେ ସ୍ ଖେଳି ଖେଳି କିଏ ସକ୍ସେସ୍ ବି ହୋଇପାରେ କିଏ ଅନ୍ସକ୍ସେସ୍ ବି ହୋଇପାରେ କ୍ରିକେଟ୍ ଖେଳିବା ଚକରରେ କିଏ କେତେ ନିଜ ଲାଇଫ୍କୁ ଠିକ୍ ବି କରିପାରେ ଭଲ ଜବ୍ ବି ପାଇପାରେ ଫିଟନେସ୍ ମାଧ୍ୟମରେ ତାପରେ କ୍ରିକେଟ୍ ଖେଳିକି ପାଠ ପଢ଼ା ଛାଡ଼ିକି ବି ସେ ଘରେ ବେରୋଜଗାର ହୋଇକି ବସି ବି ଖେଳରେ ଫିଟନେସ୍ ରହିବା ବହୁତ ଭଲ ସ୍ଵସ୍ଥ ରହିବ ସୁସ୍ଥ ରହିବ ଖେଳଟା ବହୁତ ଭଲ